ଆମ ଅଞ୍ଚଳରେ ଇ ଭି ଏମ୍ ଅଛି ଏବଂ ଅଶୋକ ଟକିଜ୍ ଅଛି ଏବଂ ଜିଓ ରିଲିଆନ୍ସ ସ୍ମାର୍ଟ ଅଛି ତ ଆମ ଅଞ୍ଚଳରେ ଏହି ପ୍ରକାର ସିନେମା ଦେଖୁ ଯେଉଁଥିରେ କି ଫାଷ୍ଟ ବଲିଉଡ଼ ମୁଭି ଯଦି ରିଲିଜ୍ ହୁଏ ମୁଁ ମୋ ଫ୍ୟାମିଲି ପରିବାର ସାଙ୍ଗେ ଯାଏ ଯୋଉଁଥି ପାଇଁକି ଫ୍ୟାମିଲି ପରିବାର ସାଙ୍ଗେ ଯାଏ ବହୁତ ଭଲ ମାନେ ଫିଲିଙ୍ଗସ୍ ଆସେ ବା ଭଲ ମୁଁ ମେହସୁସ୍ କରେ ତ ତେଣୁ କରି ମୁଁ ମୋ ଫ୍ୟାମିଲି ସାଙ୍ଗେ ଫିଲ୍ମ ଦେଖିବାକୁ ଯାଏ ଏଇଠି ପ୍ରାୟତଃ ଆମର ଗାଉଁଲି ଅଞ୍ଚଳ ନା ସେଇଥିପାଇଁ ବୋଲି ଆମ ଗାଉଁଲି ଅଞ୍ଚଳ ପ୍ରକାର ବହୁତ ବଡ଼ ସିନେମା ହଲ୍ ନୁହଁ ଆମ ଅଞ୍ଚଳରେ ଅଛି ଅଶୋକ ଟକିଜ୍ ରାମା ଟକିଜ୍ ଏବଂ ପିଏସଆର୍ ଏମିତି ଏହି ପ୍ରକାର ସିମେମା ହଲ୍ ଅଛି ଯୋଉଁଥିରେ କି ଓଡ଼ିଆ ମୁଭି ଚାଲେ ଏବଂ ବଲିଉଡ଼୍ ମୁଭି ଲଗାନ୍ତି ଏବଂ ଯୋଉଁଦିନ ଫାଷ୍ଟ ରିଲିଜ୍ ହୁଏ ମୁଁ ସେଇ ଦିନ ଫିଲ୍ମ ଦେଖିବାକୁ ଯାଏ